ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ନଅହଜାର ନଅଶହ ବତିଶ ପାଞ୍ଚହଜାର ଛଅଶହ ବାଉନ ଦୁଇଲକ୍ଷ ପଚିଶହଜାର ଛଅଶହ ପଚିଶ ତିନିଲକ୍ଷ ବାରହଜାର ଅଶି ପାଞ୍ଚଲକ୍ଷ ଚାଳିଶହଜାର ଦୁଇଶହ ଅନେଶ୍ୱତ